ଆମ ଦେଶ ହେଉଛି ଓଡ଼ିଶା ଏହାର ପ୍ରଖ୍ୟାତ ମାତୃଭାଷା ହେଉଛି ଓଡ଼ିଆ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାର ଗାଳ୍ପିକ ଶୈଳୀରୁ ଆରମ୍ଭ କରି ସମସ୍ତ ପ୍ରକାର ସାଂସ୍କୃତିକ ଓ ଓ ଶୁଦ୍ଧ ଓଡ଼ିଆ ଭାଷା ରହିଥାଏ ଏହି ଭାଷା ଶୁଣିବା ପାଇଁ ବହୁତ ସୁନ୍ଦର ଲାଗିଥାଏ ଓଡ଼ିଆ ଭାଷା ହେଉଛି ଆମ ସାଂସ୍କୃତିକ ଭାଷା ଯାହାକି ଦେଶ ବିଦେଶରେ ବହୁତ ଖ୍ୟାତି ଲାଭ କରିଛି ଓଡ଼ିଆ ଭାଷା ହେଉଛି ଆମ ଦେଶର ଗୌରବ ଓ ଆମ ଦେଶରେ ଗୋଟିଏ ଓଡ଼ିଶାବାସୀ ବୋଲି ଆମର ପରିଚୟ ତେଣୁ ଆମେ ଓଡ଼ିଆ ଭାଷାକୁ ବହୁତ ଭଲ ପାଉ ଆମେ ଗୋଟିଏ ଓଡ଼ିଶା ଭାଷୀ ବୋଲି ଆମର ପରିଚୟ ହେଉଛି ଆମର ମାତୃଭାଷା ଓଡ଼ିଆ ଯାହାକୁ ଏବେ ଦେଶ ବିଦେଶରେ ବହୁତ ସୁନାମ ଅର୍ଜନ କରିଛି ତେଣୁ ମୁଁ ଜାଣେ ଯେ ଆପଣମାନେ ମଧ୍ୟ ଓଡ଼ିଆ ଭାଷାକୁ ବହୁତ ମୋ ସାହାଯ୍ୟ ଓ ଧର୍ଯ୍ୟର ସହିତ ଭଲ ପାଇବେ ଓ ତାକୁ ବହୁତ ସପୋର୍ଟ କରିବେ ତେଣୁ ମୁଁ ଏହି ଭଏସ୍ ମାଧ୍ୟମରେ ଆପଣମାନଙ୍କୁ ଓଡ଼ିଆ ଭାଷା ବିଷୟରେ କିଛି ଜରୁରୀ ସୂଚନା ପ୍ରଦାନ କରିଛି